ମୁଁ ଚାହେଁ ମୋ ପରବର୍ତ୍ତୀ ପିଢ଼ି ମାଛ ଧରନ୍ତୁ କାରଣ ମୋତେ ବି ଭଲ ଲାଗେ ମାଛ ଧରିବା ପାଇଁ ମାଛ ଧରିବା ଆଉ ମାଛ ଧରିକି ମାର୍କେଟରେ ବିକ୍ରି କରିବା ନିଜେ ଖାଇବା ଏହିସବୁ ମୋତେ ଭଲ ଲାଗେ ସେଥିପାଇଁ ମୁଁ ଚାହେଁ ମୋର ପୂର୍ବ ଆଗାମୀ ଭବିଷ୍ୟତ ଏଇମାନେ ବି ମାଛ ଧରନ୍ତୁ ଭଲ ମାଛ ଧରନ୍ତୁ ଭଲ ମାଛ ମାର୍କେଟ୍ ରେ ବିକ୍ରି କରନ୍ତୁ